ଆପଣ ବାହାରେ କିଛି ଖରାରେ ବୁଲାବୁଲି କରୁଛନ୍ତି କି

ଆପଣ କାଲି ଆସନ୍ତୁ ବାରଟା ଭିତରେ ଆସନ୍ତୁ

କ'ଣ ହେଉଛି ଆପଣଙ୍କର

ଆପଣ ଖରାରେ ବୁଲିବା କଥା ନୁହେଁ ତେଣୁ ଆପଣଙ୍କୁ ମନା କରିଥିଲି ଖରାରେ ବୁଲିବେନି କି କି ହେବି ଜିନିଷ କିଛି ଉଠାଇବେନି କିଛି କରିବେନି ଆପଣ କ କରୁଥିବେ ସେ କାମ ତ ସେମିତି କି ସେମିତି କଲେ ତ ଦେହ ଖରାପ ରହିବ ଖାଇବା ପିଇବା ଠିକ୍ କରନ୍ତୁ କାଲି ବାରଟାରେ ଆସିକି ମୋତେ ଦେଖା କରନ୍ତୁ ହସ୍ପିଟାଲ୍ରେ